ହଁ ଏଇଟା ରେ ବାଙ୍ଗଲୋର୍ରୁ ବାଙ୍ଗଲୋର୍ କି କେନ୍ତା ଆଡ଼େ ଆଜି ଏଇଟା କାମ୍ ପରେ ମିଳୁଛେ କହୁଥିଲେ ଫେରୱେଲ୍ କେତେ ଟଙ୍କା ଫେରୱେଲ୍ କେତେ ଟଙ୍କା ବୋଲିକିରି କହୁଛନ୍ତି ଦରମା କୋଡ଼ିଏ ହଜାର୍ କାମ୍ କାମ୍ କାଣା ଏଇଟା ଯେ ମୁଇଁ ମୁଇଁ ବେ ଓହୋ ଏନ୍ତା ହେଁ ବାକି ମୁଇଁ ବି ବେପାରୀ ହେଇକରି ଅଛେ ଯେ ମୁଁ ବି କାମ୍ ବୋଲେ ସେଥି ଡରଲାଗି ମୁଇଁ ବି ମୁଇଁ ଯିମି ବୋଲିକରି ଭାବୁଥିନି ବଲାଙ୍ଗିର୍ ସାଇଡ଼୍ ଆଡ଼େ ଟିକେ ରହୁଚେଁ ତ ବେଲେ ମୁଇଁ ଚେଷ୍ଟା କେନ୍ ଓହୋ ବୋଲେ ହେନ୍ତା ବୋଲେ ଯିବାର୍ କେଁ ଯିବାର୍ ତ କଥା ବାକି ଟିକେ ଖାନା ପିନାର୍ ସୁବିଧା ଟିକେ ସବୁ ଟିକେ ଦେଖିକରି ଟିକେ ଚିନ୍ତା କରିବାକୁ ପଡ଼ୁଛେ ତ ମତେ ବୋଲେ ଟିକେ ଯଦି ଟିକେ ଯଦି ମୁଇଁ ଜାଣିଥିବି ବୋଲେ ଠିକ୍ ଫେରୱେଲ୍ ଜେମା ବୋଲେ ଚେଷ୍ଟା କର୍ମା ମୁଇଁ ଦେଖୁଛେଁ ଯଦି ଦରମା ଏକ ହଁ ଦେଖ୍ମା ଯେ ମୁଇଁ ଟିକେ ଦେଖୁଚି ଫେରୱେଲ୍ କେତେ କେନ୍ ଟାଇମ୍ରେ ଗଲେ ଠିକ୍ ହେବା କେନ୍ କେନ୍ ହିସାବର୍ ବଡ଼୍ ଜବ୍ ରୋହୁଚେଁ କେଁ ଟିକେ ଦେଖମା ବୋଲି କିରି ମୁଇଁ ବି ଚେଷ୍ଟା କରୁଛେ ଯିମା ବୋଲିକିରି କୋହୁଛେଁ ଦୁଇ ଚାର୍ ପାଞ୍ଚ ଛଅଦିନ୍ ଭିତରେ ତା'ର୍ ବ୍ୟବସ୍ଥା କର୍ମା କେଁ ବୋଲି କିରି ମୁଇଁ ବିଲ୍ ଚେଷ୍ଟା କରୁଚେଁ ମୋର୍ ସମ୍ପର୍କ ତ ହେନ୍ତା କିହେ ନିନ ଫ୍ରୀବିଲ୍ ମୁଇଁ ଖୁଜୁଚେଁ ନିଜର ପରିବାର୍ ଅଛନ୍ ଟିକେ ବଲେ ସେଥି ଡର୍ ନାହିଁ ହାଁ ଏ ସରକାର୍ ତମର୍ କିହେ ନିନ୍ ବାକି ଫିରଭି ମୁଇଁ ଚେଷ୍ଟା କର୍ମି ଯେନ୍ ଆଡ଼େ ହୋଉ ଗୁଟେ ଯଦି କହୁଛନ୍ ବେଲେ ହଁ ପୁରା ପକା ପୁରା ପକା ପୁରା ପକା ହେବା ଆଉ ଚେଷ୍ଟା ମୁଇଁ ବିଲ୍ କରୁଛେଁ ଯେ ତମକୁ ଧରିକରି ବିଲ୍ ସେ ଜାଗାରେ କାମ୍ କର୍ବାର ଲାଗି ଚେଷ୍ଟା କର୍ମି ହଁ ଧନ୍ୟବାଦ୍ ଠିକ୍ ଅଛି